ହେଲୋ ହେଲୋ କାମୁନୀ ଭୂୟାଁ କି ଆଜ୍ଞା ଆପଣ ଚିକେନ୍ କେ ଜି ଏଇନେ ଦୁଇଶହ ଚାଳିଶ ଅଛି

ହଁ ହଁ ଚିକେନ୍ ତ ଭଲ ଅଛି ଚିକେନ୍ ରେଟ୍ ହେଲା ଦୁଇଶହ ଚାଳିଶ କେତେ କୁଇଣ୍ଟାଲ ନେବେ କି ହଉ ଆଜ୍ଞା ଠିକ୍ ଅଛି ମଟନ୍ ଏବେ ସାତଶହ ଅଛି ମଟନ୍ କେତେ ଦରକାର କି ଆଜ୍ଞା ଆଜ୍ଞା ହଉ କ'ଣ କେବେ ନେବେ ଚିକେନ୍ ଚାରି ପାଞ୍ଚ କେ ଜି କହୁଛନ୍ତି କେବେ ନେବେ ଆଜ୍ଞା ହଉ ଠିକ୍ ଅଛି ଏବେ ଏବେ ଦରକାର ନାହିଁ ତାହେଲେ ହ ଆମର ଫାର୍ମ ଅଛି ଆପଣ ରେଡି କରିବୁ କ'ଣ ରଖିବୁ ଆମର ତ ଆଭେଲେବୁଲ ସବୁବେଳେ ଅଛି ଚିକେନ୍ ତାପରେ ରେଡି କରିକି କ'ଣ ରଖିବୁ ଆପଣ ଯଦି ନେବେ ବରାଦ ଦେଇକି ଗଲେ ଆଉ ବରାଦ ଦେଲେ ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି ହଉ ରଖୁଛିି